ଜୟ ଜଗନ୍ନାଥ ହଁ ଗୋଟିଏ ଟ୍ରାଭେରା ଅଛି ଭିତର କନିକା ଯିବାକୁ ହେଲେ ଆମକୁ ପ୍ରଥମେ ସେଠି ବୁକିଂ କରିବାକୁ ପଡ଼ିବ ବୁକିଂ କଲେ ବୋଟ୍ ବୁକିଂ କରିବାକୁ ପଡ଼ିବ ବୁଲିବା ପାଇଁ ଫାଷ୍ଟ୍ ଥିଙ୍ଗ୍ ସେକେଣ୍ଡ ଥିଙ୍ଗ୍ ହେଉଛି ଯଦି ରହିବାକୁ ଚାହିଁବେ ତ ସେଇଠି ଅଛି ଯେଉଁ ଗେଷ୍ଟ୍ ହାଉସ୍ ଅଛି ତାକୁ ମଧ୍ୟ ବୁକିଂ କରିବାକୁ ପଡ଼ିବ ଏବେ ମଧ୍ୟ ଭିତର କନିକାରେ ବୋଟ୍ରେ ମଧ୍ୟ ରହିବାର ବ୍ୟବସ୍ଥା ଅଛି ଏ ତ ବୋଟ୍ ବୋଟ୍ ପାଣି ଭିତରେ ଆପଣ ରହିପାରିବେ ତା ଭିତରେ କରେଣ୍ଟ୍ ଅଛି ଏ ସି ଲାଗିଛି ଏଭ୍ରିଥିଙ୍ଗ୍ ସବୁପ୍ରକାର ଖାଇବା ପିଇବା ସବୁ ପ୍ରକାର ସୁବିଧା ଅଛି ପୁରା ଲକ୍ଜୁରିୟସ୍ ବ୍ୟବସ୍ଥା ମଧ୍ୟ ଅଛି ଚାହିଁଲେ ସେଠି ରହିପାରିବେ ତାର ଚାର୍ଜେସ୍ ଟିକେ ଏକ୍ସଟ୍ରା ଲାଗେ ଆଉ କେଉଁ ବୁକିଂ ନ କଲେ ଆଦୌ ବୁଲି ହେବ ନାହିଁ ବି ଭିତରକନିକାର ଚତୁଃପାର୍ଶ୍ୱ ଦେଖିବାକୁ ହେଲେ ଆମର ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଏବଂ କୁମ୍ଭୀର ଚାଷ ଭିତରକନିକା ଆକୁ ସବୁ ଭଲ କିରି ବୁଲି କରି ଦେଖିବାକୁ ହେଲେ ଡାଙ୍ଗ ଆପଣଙ୍କୁ ବୋଟ୍ ବୋଟ୍ଟା ହିଁ ଆମକୁ ବୁକିଂ କରିବାକୁ ପଡ଼ିବ ବୋଟ୍ଟା ବୁକିଂ କଲେ ଆମକୁ ସୁବିଧା ହେବ ଆମେ ପାଣିରେ ଯିବା ସ୍ଥଳ ଭାଗରେ ଜୀବଜନ୍ତୁମାନଙ୍କୁ ଦେଖିବା ଜଙ୍ଗଲ ପାଖରେ ସେ ଯେଉଁ ପାଣି ଭିତରେ ଟୋଟାଲ୍ ଯିବା ଚାରିପଟେ ଜଙ୍ଗଲ ଆମେ ଆରାମରେ କରିବା ଜୀବଜନ୍ତୁମାନଙ୍କୁ ଯେହେତୁ ପ୍ରଥମ ଜିନିଷ ଦ୍ୱିତୀୟ ଜିନିଷ ହେଉଛି ପାଣି ଭିତରେ ଗଲେ ସାଇଡ଼୍ରେ ନଈ କୂଳରେ କୁମ୍ଭୀରମାନଙ୍କୁ ମଧ୍ୟ ଦେଖି ପାରିବା ଏବଂ ସେଠି ଖାଇବା ପିଇବା ର ସୁବିଧା ଅଛି ଯଦି ଚାହିଁବା ଆମେ ଏଇଠୁ ନେଇ ଯାଇ ପାରିବା ନିଜେ ରୋଷେଇ କରି ଖାଇପାରିବା ବନ ଭୋଜି ଟାଇପ୍ର ପିକିନିକ୍ କରି ଆଉ ଯଦି ବି ଚାହିଁବା କିଛି ନାହିଁ ସେଠି ହୋଟେଲ୍ମାନଙ୍କ ଅଛି ହୋଟେଲ୍ରେ ଆମେ କହିଦେଲେ ସେମାନେ ମଧ୍ୟ ଆମକୁ ମିଲସ୍ ଦେଇଦେବେ ଏବଂ ଯଦି ଯିବେ ମଧ୍ୟ ସେଠି ଗେଷ୍ଟ୍ ହାଉସ୍ରେ ରହିପାରିବା କିଛି ନାହିଁ ରହିଲେ ନିଶ୍ଚିନ୍ତ ଭଲ କିନ୍ତୁ ଏୟା ହେଉଛି ସମସ୍ତ ଅପେକ୍ଷା ଚାର୍ଜେସ୍ଟା ଅଧିକ ଲାଗିବ ରହିଲେ ନିଶ୍ଚିନ୍ତ ଭଲ ଏଇଥି ପାଇଁ କ'ଣ ନା ସେଇଠି ରାତିର ଅ ଦୃଶ୍ୟ ଟିକେ ଅଲଗା ଧରଣର ଆପଣ ଉପରେ ରହିବେ ଚାରିପଟେ ରାତିରେ ବିଭିନ୍ନ ପ୍ରକାର ରାତ୍ରର ଜୀବ ଜନ୍ତୁମାନଙ୍କୁ ମଧ୍ୟ ଦେଖିପାରିବେ ବହୁତ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବହୁତ ସୁନ୍ଦର ଲାଗିବ ଏବଂ ସେହି ହିସାବରେ ଯାହା ଚିନ୍ତା କରି ଗୋଟିଏ କରିବେ ଆଉ ଯଦି ବି ଆପଣ ମାଇଣ୍ଡ୍ ମେକପ୍ କଲେ ମୁଁ ସବୁ ପ୍ରକାର ବ୍ୟବସ୍ଥା କରିଦେବି କିଛି ଅସୁବିଧା ନାହିଁ ଗାଡ଼ି ବୁକିଂ କରିଦେବି ଆପଣଙ୍କର ବୋଟ୍ ନିଶ୍ଚିନ୍ତ ଯିବାକୁ ହେଲେ ଆମେ ଏଇଠୁ ପୁରା ଅର୍ଲି ମର୍ଣ୍ଣିଂ ବାହାରିବା ସେଠି ଯାଇଁ ନଅଟା ଭିତରେ ପହଞ୍ଚିବା ନଅଟା ଭିତରେ ପହଞ୍ଚିଲେ ଆମେ ବୋଟ୍ରେ ବୁଲି ଇଭିନିଂ ସୁଧା ଆସିପାରିବା ଯଦି ରହିବାକୁ ହୁଏ ତ ଆମେ ଲେଟ୍ରେ ବାହାରି କରି ଯାଇ ରହିପାରିବା କିଛି ପ୍ରୋବ୍ଲେମ୍ ହେବନି ରହିକରି ମଧ୍ୟ ଆସିହେବ ନା ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ଆଜ୍ଞା ରଖୁଛି ଜୟ ଜଗନ୍ନାଥ